ଆମ ଗ୍ରାମରେ ଯଦି କୁକୁର କାମୁଡ଼େ ପଥମେ ତା ହାତର ବା ଗୋଡ଼ର ଗୋଟେ ପଟି ବାନ୍ଧିଦେଉ କାରଣ ସେ ପଟିଟା ବାନ୍ଧିଦେଲେ କୁକୁରର ବିଷଟା ବ୍ରେନ୍କୁ ଯାଇପାରେ ନାହିଁ ତା'ପରେ ଆମେ ବାଇକ୍ ହଉ ବା ଅଟୋ ରିକ୍ସା ହଉ ନେଇ ହସ୍ପିଟାଲ୍ ଯାଉ ହସ୍ପିଟାଲ୍ରେ ଡାକ୍ତର ଦେଖନ୍ତି ଡାକ୍ତର ଦେଖିସାରିଲାପରେ ବ୍ଲଡ଼୍ ଟେଷ୍ଟ ବ୍ଲଡ଼୍ ଟେଷ୍ଟ କରିବାକୁ ରିପୋର୍ଟ ଦିଅନ୍ତି ବ୍ଲଡ଼୍ ଟେଷ୍ଟ ବ୍ଲଡ଼୍ରେ ମଧ୍ୟ ଯଦି ବିଷ ଥାଏ ଡାକ୍ତର ତାକୁ ମେଡ଼ିସିନ୍ ଦିଅନ୍ତି ଯଦି ବିଷ ନଥାଏ ବ୍ଲଡ଼୍ ଟେଷ୍ଟ ରିପୋର୍ଟ ଆସିଲାପରେ ଡାକ୍ତର ଦେଖନ୍ତି ଯଦି ଦେଖନ୍ତି ଯଦି ବିଷ ନଥାଏ ତ ଡାକ୍ତର ମେଡ଼ିସିନ୍ ଦେଇ ପଠାଇଦିଅନ୍ତି ଯଦି ବିଷ ଥାଏ ତା ମଧ୍ୟରେ ତାଙ୍କ ଯାଆକୁ କାମୁଡ଼ିଥିବ ତାରି ନାହିରେ କି ତିନିଟା ଇଞ୍ଜେକ୍ସନ୍ ଦିଅନ୍ତି ଏବଂ ଦୁଇ ଥର ସେମାନଙ୍କୁ ହସ୍ପିଟାଲ୍କୁ ଆସିବାକୁ ପରାମର୍ଶ ଦିଅନ୍ତି ପରାମର୍ଶ ଦେଲେ ସେ ପୁଣି ଦ୍ଵିତୀୟ ଥର ହସ୍ପିଟାଲ୍କୁ ଯାଏ ଡାକ୍ତରକୁ ଦେଖେ ତା'ପରେ ସେମାନେ ଭଲ ହେଇଯାଆନ୍ତି